ହ୍ୟାଲୋ ଭାଈ

ମୁଁ ଯୋଉ ରେଡ୍ କଲର୍ର କୁର୍ତ୍ତୀଟା ମଗେଇଥିଲି ତା କପଡ଼ା ତା ଡିଜାଇନ ଆଉ ସେ ଯେଉଁ ମ୍ୟାଟେରିଆଲ ବହୁତ ଭଲ ଥିଲା ହଁ ପାଞ୍ଚ ଦିନ ୟୁଜ୍ କଲାପରେ ବି ସେଇଟା ତାର କଲର୍ ଫେଡ୍ ହେଲାନି ତା ଡିଜାଇନ ବି କିଛି ନଷ୍ଟ ହେଲାନି ତା ସୁତା ବି ଛିଡ଼ିନି ଏପର୍ଯ୍ୟନ୍ତ ମୋ ଭଉଣୀ ଦେଖିକି ଭଲ ଲାଗୁଛି ଏଇଟା ମୋ ପାଇଁ ଅର୍ଡ଼ର କରନ୍ତୁନି କେଉଁଠୁ ଆଣିଲୁ ନା ମୁଁ କହିଲି ଅନଲାଇନ କରିଥିଲି ହେଉ ତାହେଲେ ମୋ ପାଇଁ ବି ଗୋଟିଏ ଅନଲାଇନ୍ କରିଦେବୁ ଥ୍ୟାଙ୍କ ୟୁ